ରାଉଲକେଲାରେ ଥିଲି ସେତେବେଳେ ମୁଁ ଷ୍ଟାର୍ ଗେଜିଂକୁ ଥରେ ବ୍ୟବହାର କରିଥିଲି ମୋର ଗୋଟେ ସାଙ୍ଗଟେ ଆଣିଥିଲା ସେଇଟା ସେଇଟା ବହୁ ଚାଳିଶ ପଚାଶ ହଜାର ଟଙ୍କା ପଡ଼ୁଛି ଯେଉଁଟାକି ଯେଉଁ ଦ୍ଵାରା କି ତମେ ଷ୍ଟାର୍କୁ ପାଖରୁ ଦେଖିପାରିବ ଏବଂ ଯେଉଁ ଚଢ଼େଇମାନେ ଯେଉଁ ସାଉଣ୍ଡ କରୁଛନ୍ତି ସାଉଣ୍ଡକୁ ଶୁଣିପାରିବ ତ ଏଇଟା ଦ୍ଵାରା କ'ଣ କହିଲେ ଆପଣଙ୍କ ଧ୍ୟାନ କୁଆଡ଼େ ରହିବାର ନାହିଁ ଆପଣ ଯେଉଁ ଜାଗାକୁ ଅନ୍ୟମାନେ ଯେଉଁ ଜାଗାକୁ ଦେଖିବାକୁ ଚାହିଁବେ ସେଇ ଜାଗାକୁ ଭଲସେ ଦେଖିପାରିବେ ଧ୍ୟାନର ସହିତ ଏବଂ ଯାହା ବି ଆପଣ ଏନ୍ଜୟ କରିବା କଥା ପ୍ରକୃତି ଯାହାବି ଏନ୍ଜୟ କରିବା କଥା ଚଢ଼େଇମାନଙ୍କ ଶବ୍ଦ ଯାହାବି ଆପଣ ବହୁତ ପାଖରୁ ଶୁଣିବା ପାଇଁ ଚାହୁଁଛନ୍ତି କି କ୍ଲିଅର୍ଲି ଶୁଣିବା ପାଇଁ ଚାହୁଁଥିଲେ ତାକୁ ଶୁଣିପାରିବେ ଏହା କିନ୍ତୁ ବହୁତ ଭଲ ଜିନିଷ ଯେଉଁଟାକି ମୁଁ ବ୍ୟବହାର କଲି ଏବଂ ଜାଣିଲି ଯେ ହଁ ଏହାର ନିହାତି ରୂପରେ ଭଲ ଉପକାରିତା ରହିଛି କି ତମେ ଯେଉଁ ଜିନିଷଗୁଡ଼ାକ ଦୂରରୁ ଦେଖିପାରୁନଥିବ କି ନିଜ ଆଖିରେ ଦେଖାଯାଉନଥିବ କି ଫୋନ୍ରେ ତମେ ତାକୁ କ୍ୟାପ୍ଚର୍ କରି ପାରୁନଥିବ ସେ ଜିନିଷ ତମ ଏଇ ଷ୍ଟାର୍ ଗେଜିଂ ଦ୍ଵାରା ଦେଖିପାରିବ ତ ଏଇଟା ଭଲ ବହୁତ ଭଲ ଜିନିଷଟେ ଡେଭଲପ୍ ହେଲାଣି ଇଣ୍ଡିଆ ଡେଭଲପ୍ ଜିନିଷ ବି ଇଣ୍ଡିଆରେ ବି ସମସ୍ତେ ବ୍ୟବହାର କଲେଣି ଏବଂ ସବୁ ଉପଲବ୍ଧ ମଧ୍ୟ ହେଲାଣି